ଆମ ଅଞ୍ଚଳରେ ଯେମିତିକି ବିଭିନ୍ନ ପ୍ରକାର କଲେଜ୍ ଅଛି ୱମେନ୍ସ କଲେଜ୍ ଗଭର୍ଣ୍ଣମେଣ୍ଟ କଲେଜ୍ ଇଞ୍ଜିନିୟର୍ କଲେଜ୍ ପ୍ରାଇଭେଟ୍ କଲେଜ୍ ଅଛି ବିଭିନ୍ନ ପ୍ରକାର କଲେଜ୍ ଅଛି ସବୁ ଭାଇମାନେ ବି ଗୋଟେ ଯାଇକି ହଁ କଲେଜ୍ରେ ପାଠ ପଢ଼ୁଛନ୍ତି ମୋ ସାଙ୍ଗ କି ଆମ ଛୋଟ ଝିଅମାନେ ହେବେ ଭଉଣୀମାନେ ସେମାନେ ବି ଯାଇକି ପାଠ ପଢ଼ାପଢ଼ି କରୁଛନ୍ତି ଭଲ ପାଠ ବି ପଢ଼ୁଛନ୍ତି ଭଲ ପାଠପଢ଼ା ଅଛି କଲେଜ୍ରେ ଶିକ୍ଷକ ମାନ ବି ଭଲ ପରିବେଶ ଭଲ ସବୁ କିିଛି ଭଲ ଅଛି ସବୁ ସୁବିଧା ବି ମିଳୁଛି ଚାକିରି ସୁବିଧା ବି ମିଳୁଛି